ଆମ ଅଞ୍ଚଳରେ କଳା ଓ ହସ୍ତଶିଳ୍ପ କ୍ଷେତ୍ର ରାଜ୍ୟର ସାଂସ୍କୃତିକ ପରିଚୟ ଓ ଐତିହରେ ଯୋଗଦାନ ଦେଇଥାଏ ଆମ ଅଞ୍ଚଳରେ ପାଲା ଅନୁଷ୍ଠିତ ହୋଇଥାଏ ଯେପରିକି ବାଦୀପାଲା ଠିଆପାଲା ଏହିପରି ପାଲା ସବୁ ଅନୁଷ୍ଠିତ ହୋଇଥାଏ ଲୋକମାନଙ୍କର ଜନ୍ମଦିନ ଉତ୍ସବ ହେଉ ଗ୍ରାମରେ କୌଣସି ପୂଜାପର୍ବ ହେଉ ସେଥିରେ ପାଲା ହୋଇଥାଏ ଓ ସେହି ପାଲା ମଧ୍ୟ ଆମ ରାଜ୍ୟରେ ଐତିହର ପରିଚୟ ଦେଇଥାଏ ସାଂସ୍କୃତିର ପରିଚୟ ଦେଇଥାଏ ହସ୍ତଶିଳ୍ପ ମଧ୍ୟ ବହୁତ ମାତ୍ରାରେ ଆମ ଐତିହରେ ଯୋଗଦାନ ଦେଇଥାଏ ତନ୍ତ ବୁଣା ଲୁଗା ବୁଣିବା ଡ୍ରେସ୍ ତିଆରି କରିବା ଏହି ସବୁ କ୍ଷେତ୍ରରେ ଆମ ରାଜ୍ୟରେ ଆମ ଅଞ୍ଚଳ ବହୁତ ଉଚ୍ଚ ସ୍ଥାନରେ ରହିଥାଏ